ଭାରତରେ ସବୁ ପ୍ରକାର ପର୍ବ ପାଳନ କରାଯାଏ ଏଠାରେ ବାର ମାସରେ ତେର ପର୍ବ ପାଳନ କରାଯାଏ ସବୁ ପର୍ବକୁ ଏଥିରେ ଗୁରୁତ୍ୱ ଦିଆଯାଏ ସବୁ ପର୍ବକୁ ବହୁତ ଭଲ ଭାବରେ ପାଳନ କରାଯାଏ ବହୁତ ଧୁମ୍ଧାମ୍ରେ ପାଳନ ମଧ୍ୟ ପାଳନ କରାଯାଏ ଯେପରିକି ଦଶହରା କୁମାରପୂର୍ଣ୍ଣିମା ଜନ୍ମାଷ୍ଟମୀ ନୂଆଖାଇ ରଥଯାତ୍ରା ପ୍ରଥମାଷ୍ଟମୀ ଦୋଳ ପୂର୍ଣ୍ଣିମା ବଡ଼ଦିନ ଇତ୍ୟାଦି ପର୍ବଗୁଡ଼ିକରେ ପିଠାପଣା ଇତ୍ୟାଦି ମଧ୍ୟ କରାଯାଏ ସେହି ପିଠାକୁ ପୂଜା କରି ଘରେ ସମସ୍ତେ ମିଶି ଖାଇଥାନ୍ତି ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଭଲ ପାଇବା ସବୁ ଦିନ ରହିଥାଏ ଏହି ପର୍ବଗୁଡ଼ିକରେ ସ୍କୁଲ୍ ଛୁଟି ମଧ୍ୟ ହୁଏ ସମସ୍ତେ ମିଶି ନୂଆ ଲୁଗା ପିନ୍ଧି ଖୁସିର ସହିତ ସମସ୍ତ ପର୍ବ ପାଳନ କରନ୍ତି ସମସ୍ତଙ୍କ ପାଇଁ ସବୁ ପର୍ବ ସମାନ ଓଡ଼ିଶାରେ ରଜ ମଧ୍ୟ ଖୁବ ଧୁମ୍ଧାମ୍ରେ ପାଳନ କରାଯାଏ ରଜ ହେଉଛି ଝିଅମାନଙ୍କ ଏକ ମୁଖ୍ୟ ପର୍ବ ସେହିଦିନ ସେମାନେ ନୂଆ ଡ୍ରେସ୍ ପିନ୍ଧି ପିଠାପଣା ଓ ପାନ ଖାଇ ରଜଦୋଳିରେ ଝୁଲନ୍ତି ରଜ ତିନି ଦିନ ମଧ୍ୟ ପାଳନ କରାଯାଏ ନୂଆଖାଇରେ ମଧ୍ୟ ସେମାନେ ନୂଆ ଲୁଗା ପିନ୍ଧି ନୂଆ ଚାଉଳ ଖାଇଥାନ୍ତି ଓଡ଼ିଶାରେ ସବୁ ପର୍ବକୁ ବହୁତ ଭଲ ଭାବରେ ଓ ଖୁସିରେ ଖୁସିର ସହିତ ପାଳନ କରନ୍ତି